ହଁ କିଏ କହୁଥିଲେ ମ୍ୟାଡ଼ାମ୍ କ'ଣ କହୁଥିଲେ କୁହନ୍ତୁ ଏଇଟା ସାହୁ ସୁଇଟ୍ସ୍ କୁହନ୍ତୁ କ'ଣ କହୁଥିଲେ ହଁ ମୁଁ ସାହୁ ସୁଇଟ୍ସର ମାଲିକ କହୁଛି କୁହନ୍ତୁ ରସଗୋଲା ଅଛି ରସାବଳୀ ଅଛି ରସମଲେଇ ଅଛି ଛେନାଝିଲ୍ଲି ଅଛି ଆପଣଙ୍କର ଗୋଲାପଯାମୁ ଅଛି ବୁନ୍ଦିଆ ଅଛି ଜିଲାପି ଅଛି ଆମର ହେଉଛି ଆପଣ ଯଦି ରସଗୋଲା ନେବେ ତ କିଲୋ ଗୋଟିଏ ରହିବ ଦୁଇଶହ ଚାଳିଶ ଛେନାଗଜା ରହିବ ଶହେ କୋଡ଼ିଏ ଜିଲାପି ରହିବ ଶହେ କୋଡ଼ିଏ ଆଉ ବୁନ୍ଦିଆ ରହିବ ଶହେ କୋଡ଼ିଏ ଏବଂ ମାଲ୍ପୁଆ ରହିବ ଶହେ ତିରିଶ ଏବଂ ଆପଣଙ୍କର ଝିଲ୍ଲି ରହିବ ଦୁଇଶହ ଚାଳିଶ ପୋଡ଼ ରହିବ ଦୁଇଶହ ପଚାଶ୍ ଆପଣଙ୍କର ଫେଣୀ ରହିବ ଶହେ କୋଡ଼ିଏ ଆପଣଙ୍କର ଗୋଲପଯାମୁ ରହିବ ଶହେ କୋଡ଼ିଏ ରସମଲେଇ ରହିବ ଦୁଇଶହ ଅଶୀ ରସାବଳୀ ରହିବ ଦୁଇଶହ କୋଡ଼ିଏ କ'ଣ ନେବେ କୁହନ୍ତୁ ହଁ ବରା ଅଛି ବରା ଆମର ଅଛି ଦୁଇପ୍ରକାର ବରା ରହୁଛି ଗୋଟିଏ ଛୋଟ ସାଇଜ୍ ରହୁଛି ଗୋଟିଏ ବଡ଼ ସାଇଜ୍ର ରହୁଛି ପାଞ୍ଚଟଙ୍କା ରହୁଛି ଗୋଟିଏ ପିସ୍ ଏବଂ ଛୋଟ ରହୁଛି ଦୁଇ ଟଙ୍କା ପିସ୍ ହଁ ଆଳୁଦମ୍ ବି ଅଛି ଭଲ ଆଳୁଦମ୍ ଅଛି ଆମର ଯେଉଁଟାକି ଏବେ ଇଏ ଜୋତିଆଳୁ ପକେଇକି କରୁଛୁ ତାପରେ ପିଆଜଫିଆଜ ଦେଇ ରସୁଣଫସୁଣ ଦେଇ ବାଗେଇକିରି କରିଛୁ ଆପଣ ଆସି ଦେଖନ୍ତୁ ଦେଖିକିରି କହିବେ ଆଉ ହଁ ଚଟଣି ଅଛି ଆମର ତା' ସହିତ ବି ପୁଦିନା ଚଟଣି ବି ଦିଆଯାଉଛି ତା' ସହିତ ସସ୍ ଦିଆଯାଉଛି ହଁ ହେଇପାରିବ କିଛି ଅସୁବିଧା ନାହିଁ ଆପଣ କାଲି କ'ଣ ଆପଣ ଏବେ ଯଦି କହିବେ ସେଟାକୁ ଏବେ ପ୍ୟାକ୍ ଆମର ପିଲା ଅଛନ୍ତି କେମିତି ପଠେଇବି ମ୍ୟାଡ଼ାମ୍ କୁହନ୍ତୁ ଆପଣ କେଉଁ ଜାଗାରୁ କହୁଥିଲେ କହିଲେ ନିମାପଡ଼ାରୁ କହୁଥିଲେ ଆଚ୍ଛା ମ୍ୟାଡ଼ାମ୍ ଆସିକି ନେବେ ନା ମୋର ପିଲା ଯିବ ଆପଣଙ୍କୁ ନେଇକି ଦେଇଦେଇକି ଆସିବ ଆଜ୍ଞା ଆଚ୍ଛା ଆଚ୍ଛା ଠିକ୍ ଅଛି ମ୍ୟାଡ଼ାମ୍ ଆପଣ ତାହେଲେ ଖାଲି ବରା ଦେବି ନା ସିଙ୍ଗଡ଼ା କିଛି ଦେଇଦେଉଛି ମ୍ୟାଡ଼ାମ୍ ହଁ ଠିକ୍ ଅଛି ମୁଁ ତାହେଲେ ଗୋଟିଏ କାମ କରୁଛି ମୁଁ ଆପଣ କେତେ ଟଙ୍କା ଭିତରେ ନେବେ ତାହେଲେ ମୁଁ କିଛି କରିଦେଉଛି ବରା ଶହେଟା କରିଦେଉଛି ସେ ଦୁଇଶହ ଟଙ୍କା ଆପଣଙ୍କର ଆଳୁଚପ୍ କରି ଦେଉଛି ପଚାଶ୍ଟା ଶହେ ଟଙ୍କା ତିନିଶହ ଟଙ୍କା ସିଙ୍ଗଡ଼ା କରିଦେଉଛି ଶହେଟା ଆପଣଙ୍କର ପାଞ୍ଚଶହ ଟଙ୍କା ହେଇଯିବ ଆଉ ଆଚ୍ଛା ହଉ ଠିକ୍ ଅଛି ଆପଣ ମୋତେ କହିବେ ଆଉ ରଖୁଛି ଆଜ୍ଞା ଆଜ୍ଞା ଠିକ୍ ଅଛି ଦେଇଦେବି ଆଉ